ସୌନ୍ଦର୍ଯ୍ୟ କାହାକୁ ପସନ୍ଦ ହୋଇନଥାଏ ତାହା ସମସ୍ତଙ୍କୁ ପସନ୍ଦ ଆସିଥାଏ ତେଣୁ ସମସ୍ତେ ନିଜର ସୌନ୍ଦର୍ଯ୍ୟତା ପାଇଁ ନିଜର ଯତ୍ନ ନେବା ଆବଶ୍ୟକ ଯାହା କି କେଶ ଆଉ ଚର୍ମରେ ଯାହା ଆମେ ଆମର ଯାହା ସକ୍ଷମ ଅନୁସାରେ ନିଜର ଯତ୍ନ ନେବା ଦରକାର ଆଜିକାଲି ତ ଗାଁ ଗହଳିରେ କିଏ ଏତେ ଯତ୍ନ ନିଅନ୍ତିନି କିନ୍ତୁ ସମସ୍ତେ ପ୍ରାୟତଃ ଯତ୍ନ ନିଜର ଯତ୍ନ ନେବା ଆବଶ୍ୟକ ମୁଁ ସବୁବେଳେ ମୋର କେଶ ଓ ଚର୍ମର ସବୁ ପ୍ରକାରର ଯତ୍ନ ନେଇଥାଏ ଯେମିତିକି କେଶ ଉପରେ ହରଡ଼ା ବାହାଡ଼ା ଅଁଳା ଏଗୁଡ଼ାକ ଜିନିଷ ଆଣିକି ନିଜ କେଶ ଉପରେ ଲଗାଇଥାଏ ଯେଉଁଥିରେ କି ମୋ କେଶ ଟା କଳା ହୋଇଥାଏ ଘନ ହୋଇଥାଏ ଆଉ ମୋତେ ବହୁତ ଭଲ ଲାଗିଥାଏ ଆଉ ଯଦି କିଛି ଡ୍ୟାଡ଼୍ରଫ ପ୍ରୋବ୍ଲେମ ଆସିଥାଏ ଯେଉଁଟା କି ଆମେ ରୁଫି କହୁ ସେହି ପ୍ରୋବ୍ଲେମ ବି ଦୂର ହୋଇ ଯାଇଥାଏ ଆଉ ରହିଲା ଘିଅକୁଆଁରି ମନ୍ଦାର ଫୁଲ ପତ୍ର ଏଗୁଡ଼ାକ ବାଟିକି ମୁଣ୍ଡରେ ଲଗାଇବା ସହିତ ଆମକୁ ସାମ୍ପୁ ଟାଇପ୍ ର ଫିଲ୍ ଆସିଥାଏ ଯେଉଁଟା କି ବହୁତ ଭଲ ଲାଗିଥାଏ ଆଉ ରହିଲା ଚର୍ମ ଚର୍ମ ଉପରେ ତ ସମ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ କାରଣ ସୁନ୍ଦର ଚର୍ମ ସମସ୍ତଙ୍କୁ ପସନ୍ଦ ସେଥିପାଇଁ ମୁଁ ବି ମୋର ଚର୍ମ ଉପରେ ବହୁତ ଭଲ ଇଏ କରିଥାଏ ଯେଉଁଥିରେ କି ବେସନ ହଳଦୀ ଲେମ୍ବୁ ଏଗୁଡ଼ାକ ମିଶାଇକି ବି ଲଗାଇଥାଏ ଯେଉଁଥିରେ କି ଚିକ୍କଣ ହୋଇଥାଏ ଚର୍ମ ଚିକ୍କଣ ହୋଇଥାଏ ଆଉ ମୁହଁର ଚମକ ବି ବାହାରିଥାଏ ଆଉ ଟମାଟୋ ଆଳୁ ଚୋପା ହଳଦୀ ଚୋପା ଏଗୁଡ଼ାକ ସବୁ ଲଗାଇବା ଦ୍ୱାରା ମୁହଁର ଗୋଟିଏ ଗ୍ଲୋ ଆସିଥାଏ ଯେଉଁଟାକୁ ଦେଖିବା ଦେଖିଲେ ବହୁତ ଭଲ ଲାଗିଥାଏ ତେଣୁ ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ସମସ୍ତେ କେଶ ଓ ଚର୍ମର ନିଜର ଯତ୍ନ ନେବା ଆବଶ୍ୟକ ଆଉ ଏହା କରିବା ଦ୍ୱାରା ଲଗାଇବା ଦ୍ୱାରା ଦେହରେ ବହୁତ ଉପଚାର ବି ମିଳିଥାଏ ଯେଉଁଟା କି ଆମେ କୁଣ୍ଡେଇ କୁଣ୍ଡିଆ ହେଉ କି ବହୁତ ଚର୍ମ ରୋଗ ହେଉଥିଲେ ହଳଦୀ ଦ୍ୱାରା କି ବେସନ ଦ୍ୱାରା ଟମାଟୋ ଆଳୁ ଚୋପା କଦଳୀ ଚୋପା ଏହା ଦ୍ୱା ଏହି ଦ୍ୱାରା ସବୁ ଚର୍ମ ରୋଗ ବି କିଛି ମାତ୍ରାରେ କମି ଯାଇଥାଏ ମୋର ବି କମି ଯାଇଛି ତ ସମସ୍ତେ ଏହା ୟୁ ଆବଶ୍ୟକ ୟୁଜ କରିବା ଦରକାର